ଭାରତରେ ଶିକ୍ଷା ବ୍ୟବସ୍ଥା ବହୁତ ନିମ୍ନରେ ବହୁତ ନିମ୍ନ ଭାବରେ ରହିଛି ଦେଖନ୍ତୁ ଆମ ଦେଶ ଆମ ଦେଶରେ ସି ଶିକ୍ଷକମାନେ ଅଭାବ ପଡ଼ିଯାଉଛନ୍ତି ଯାହା ଫଳରେ ସ୍କୁଲ୍ରେ ଶିକ୍ଷକଙ୍କୁ ଶିକ୍ଷକ ଫାଙ୍କା ପଡ଼ିଯାଉଛନ୍ତି ଏବଂ ପିଲାମାନଙ୍କୁ ଭଲ ଶିକ୍ଷା ମଧ୍ୟ ଦେଇ ପାରୁନାହାନ୍ତି ଓ ଦେଖନ୍ତୁ ଅନ୍ୟ ଦେଶରେ ସବୁ ଯୋଗ କ୍ଲାସ୍ କେରାଟୀ କ୍ଲାସ୍ ସେମିତି ବହୁତ ପ୍ରକାର ସୁବିଧା ରହିଛି କିନ୍ତୁ ଆମ ଦେଶରେ ସେହି ପ୍ରକାର ସୁବିଧା ରହୁନି ତେଣୁ ଆମ ଦେଶ ଅନ୍ୟ ଦେଶ ଅପେକ୍ଷା ଶିକ୍ଷା କ୍ଷେତ୍ରରେ ବହୁ ନିମ୍ନରେ ରହିଛି